ହ୍ୟାଲୋ ହଁ ସାଙ୍ଗ ହଁ ମୁଁ କହୁଥିଲି ହଁ ମ କ'ଣ ପାଇଁ ଫୋନ୍ କରିଥିଲି ଏଇ କହିଥାନ୍ତି ତୁମକୁ ମୁଁ ଆମେ ଯେଉଁ ତୁମର ମୋର କିଣିନଥିଲେ କି ଚାରିଦିନ ତଳେ କୁଲର୍ଟା ଘର ପାଇଁ ମ ହଁ ଆ ସେଇ କୁଲର୍ଟା ବହୁତ ଧୋକା ଦେଲା ମ ଧୋକା କ'ଣ ଦେଲା ଚାରିଦିନ ହେବ ତ କିଣିବା ହେଇଛି କେତେ ପଇସା ତୁମେ ତ ଜାଣିଛ କେତେ ଟଙ୍କା ଦେଇଛେ ଆମେ ଆଉ ଷୋଳହଜାର ସମଥିଙ୍ଗ ଦେଇକି ଆଣିଲେ ଚାରିଦିନରେ ତାର ରୋଗ ବାହାରିଲାଣି ନା ପାଣି ଦେଲେ ବୁଲିଲା ପ୍ରଥମ ଚାର ଚାରିଦିନ ଆଜିକି ତ ଚାରିଦିନ ହେଲା ଆଣିବା ଆଉ ଚାରିଦିନରେ ସିଏ କ'ଣ ଖରାପ ଖରାପ ହେଉଛି ଏଇଆ ତାର ସ୍ପିଡ଼ ନାହିଁ ପାଣି ଦେଲାପରେ ଯେଉଁ କୁଲର ଏୟାରଟା ଆସିବା କଥା ତାହା ମଧ୍ୟ ଆସୁନି ସାଉଣ୍ଡ ତାର ଅଦ୍ଭୁତ ନା ନା ନା ନା ନା ଗ୍ୟାରେଣ୍ଟି ଯେଉଁଦିନ କହୁଛ ୱାରେଣ୍ଟି ୱାରେଣ୍ଟି ଉପରକୁ ଯାଇକରି ଇଏ କଲେ କ'ଣ ସେମିତି ତ କୌଣସି ମେଜର ପ୍ରୋବ୍ଲେମ୍ ବି ନାହିଁ ନା ଯେ ୱାରେଣ୍ଟି ଇଏ ବୁଲିବା ହଁ ବୁଲୁଛି କିନ୍ତୁ ନ ବୁଲିଲା ଭଳି ଥଣ୍ଡାକୁ ୱାଟର୍ ପାଣି ଦେବାର ଇଏରେ ଯେଉଁ ଥଣ୍ଡା ପବନର ଇଏ ସେଇଟା ନାହିଁ ସାଉଣ୍ଡ ସ୍ମୁଥ୍ ସାଉଣ୍ଡ ଯେଉଁ ଥିଲା ସ୍ମୁଥ୍ ନାହିଁ ନା ମି ନା ସ୍ତ୍ରୀଙ୍କର ବି ବହୁତ ଅସାନ୍ତି ଇଏ ଜିନଷକୁ ନେଇକି କ'ଣ ଆଉ ନା ଠକାମୀରେ ପଡ଼ିଲି ତ ଭାଇ ଆଉ କହିବାକୁ ବାଧ୍ୟ ହେଉଛି ତୁମକୁ ଆଉ କହିବାନି ଆଉ କ'ଣ କରିବି କହନ୍ତିନି ସୁଖ ବାଣ୍ଟିଲେ ବଢ଼େ ଦୁଃଖ ବାଣ୍ଟିଲେ କମେ ଇଏ ଦୁଃଖର କଥା ଆଉ କହୁଛି ଆଉ ହେଉ ଭାଇ ରଖୁଛି